ମୁଁ ସନ୍ଧ୍ୟା କହୁଥିଲି ଇଏ ଆପଣ ଇଏ ବରା ସିଙ୍ଗଡ଼ା ସବୁ ବିକାବିକି କରୁଛନ୍ତି କି ହଉ କେମିତି ସବୁ ନେଉଛନ୍ତି ନେଉଛନ୍ତି ଓହୋ ଏଠି ଦୋକାନଟା କୋଉଠି କରିଛନ୍ତି ଯେ ଓହୋ ଓହୋ ସେଛି କ'ଣ ଭଲ ଚାଲୁଛି ଅହ ଅ ହଉ ମୁଁ ଏଇ ଯୋଉ କିଣା କିଣି ପାଇଁ କହୁଥିଲି ତ ଆଉ ଆପଣ ଆପଣ ଏଇ ପାଖରେ କୋଉଠି କରିବେ କି ଏଇ ପାଖରେ ଦୋକାନ ମାର୍କେଟ୍ ପାଖରେ ଓ ନାଇଁ ଏପଟେ କମ୍ ଅଛି ଟିକେ ମାନେ ଏଇ ଯୋଉ ପାଞ୍ଚରୁ ସାତ ଆଠ ପାଖାପାଖି ଅଛି ଆଉ ଚାଲିବ ହଁ ଅଛି ତ ବହୁତ ଭିଡ଼ ଫିଡ଼ ତ ହେଉଛି ପ୍ରାୟ ଲୋକ କିଣାକିଣି କରୁଛନ୍ତି ତ ସେଠି ଆସିକି ଇଏ କରନ୍ତୁ ଇଏ କଲେ ଆଉ ଅଛନ୍ତି ବହୁତ ଲୋକ ଅଛନ୍ତି ନେବା ଆଣିବା କରିବେ ବୁଝିଲେ ଆଉ ଦେଖିଦେବେ ରେଟ୍ ଅଛି ମାନେ ଅଛି ଏମିତି ପାଞ୍ଚ ବି ଅଛି ଛଅ ସାତ ଏମିତି ନେଇକିନା ଟେଷ୍ଟ୍ ନେଇକିନା ଏମିତି ସବୁ ଅଛି ଆଉ କରିବେ ଆଉ ବୁଝିଲ ଚାଲୁଛି ବହୁତ ଭଲ ଆସିନେ କଲେ ବହୁତ ଭଲ ହେବ ଆସନ୍ତୁ ଯଦି କରିବେ ଯଦି ଆଉ ଏବେ ହଁ ଏବେ ଦଶ ହଁ ଏବେ କ'ଣ ଦାମ ଟିକେ ବେଶୀ ହେଲେ ଲୋକମାନେ ନେବା ପାଇଁ ଇଏ ହେଉଛନ୍ତି ଆଉ ଆଉ ହଁ ଭଲ ଦେଖିକି ବି ଦେଖୁଛନ୍ତି ଟେଷ୍ଟ୍ ଫେଷ୍ଟ୍ ଦେଖୁଛନ୍ତି ଏଇସବୁ ଜିନିଷ ପାଇଁ ଟିକେ ଇଏ ହେଉଛି ଆଉ ଏ ପର୍ଯ୍ୟନ୍ତ ଏପଟେ କଲେ କହିବେ ଆଉ ହୁଁ ହଁ ହଁ ନା ସବୁ ଦାମ୍ ଅନୁସାରେ ଯାହା ସବୁ ତ ସବୁ ତ ଦାମ୍ ବଢ଼ିଲାଣି ଆଉ ଏଇ ନେଇକି ସବୁ କରିବାକୁ ଅଛି ଆଉ ହଁ ଏବେ ତ ସବୁ ଦାମ ତ ବଢ଼ା ବଢ଼ି ବୋଲି ହେଉନି ଆଉ ହଁ ହଁ ଆଉ ନା ଏପଟେ ରେଟ୍ ଟିକେ ଏମିତି ଅଛି କମ୍ ଫମ ଟିକେ ଅଛି ଆଉ କ'ଣ କରିବେ ହୁଁ ହୁଁ ହଉ ମୁଁ ହଉ ମୁଁ ହଁ ହଁ ରଖ ହଁ ହଁ ଅହ ମୁଁ କହିବି ଆଉ ଦେଖିକିନା